ଓଡ଼ିଶାରେ ଅନେକ ଖେଳ ଖେଳିଥାନ୍ତି ସେ ଓଡ଼ିଶାରେ କ୍ରିକେଟ ଫୁଟବଲ୍ ହକି ଆଦି ଖେଳ ମଧ୍ୟ ଖେଳିଥାନ୍ତି ଯାଇକି ଓଡ଼ିଶାରେ ହକି ହକି ଖେଳାଳିଙ୍କ ପାଇଁ ଅନେକ ସମ୍ମାନ କିମ୍ବା ଇଜ୍ଜତ ମଧ୍ୟ ମିଳୁଛି ହକି ଖେଳ ଯାଇକି ଦେଶରେ କିମ୍ବା ଆମ ଦେଶର ପ୍ରଥମ ଜାତୀୟ ଖେଳ ଭାବରେ ହକି ମଧ୍ୟ ପରିଚିତ ଯାଇକି ଇଣ୍ଡିଆର ହକି ଖେଳକୁ ଓଡ଼ିଶା କରି ଓଡ଼ିଶା ତାକୁ ପଲ୍ୟୁସନ୍ କରୁଛି ଓଡ଼ିଶାରେ ଅନେକ ଜାଗାରେ ହକି ଷ୍ଟାଡ଼ିୟମ୍ କିମ୍ବା ବଡ଼ ବଡ଼ ଷ୍ଟାଡ଼ିୟମ୍ ମଧ୍ୟ ଅଛି ଅନେକ ରାଜ୍ୟ ମଧ୍ୟରୁ ଭାରତର ଓଡ଼ିଶାରେ ଗୋଟିଏ ଜାଗା ଯାହାକି ଅଛି ହକି ଖେଳକୁ କଲାବେସନ କରି ଅନେକ ଦେଶ ବାହାରେ ମଧ୍ୟ ଭାରତର ନାଁକୁ ଟେକ ରଖିଛି